ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ଭଲ କାହିଁକି ନା ଆଜିକାଲି ଲୋକମାନେ ଭାବୁଛନ୍ତି ଯେ ସେଟା ଗୋଟେ ଟାଇମ୍ ପାସ୍ ପାସ୍ ବୋଲି ସେମିତି କିଛି ନାହିଁ ଏବେ ୟୁଟ୍ୟୁବ୍ ଚ୍ୟାନେଲ୍ କିମ୍ବା କୌଣସି ଇନଷ୍ଟାଗ୍ରାମ୍ ଫେସବୁକ୍ରେ ଆମେ ଯଦି କୌଣସି ପୋଷ୍ଟ କିମ୍ବା ଭିଡ଼ିଓ ରିଲ୍ସ ପୋଷ୍ଟ କଲୁ କି ବ୍ଲଗର୍ ହେଲୁ କି ଫୁଡ଼ ବ୍ଲଗର୍ କି କ'ଣ ହେଲୁ ବୋଇଲେ ତାହିଁରେ ଆମକୁ ପ୍ରଫିଟ୍ ବି ଥାଏ କାହିଁକିନା ଆଉ ଏବେ ୱାନ୍ କେ ଆମର୍ ଫଲୋୱର୍ସ ଅଛି ବୋଲେ ଆମେ ଯଦି ଗୋଟେ ଭିଡ଼ିଓ ପୋଷ୍ଟ କଲୁ ବୋଲେ ତାହିଁରେ ଟୁ ହଣ୍ଡ୍ରେଡ଼ କି ଥ୍ରୀ ହଣ୍ଡ୍ରେଡ଼ ଭିୟୁ ଯାଉଛି ବେଲେ ତାହିଁରେ ଆମକୁ ଥାର୍ଟି ରୁପିଜ୍ କି ଫୋର୍ଟି ରୁପିସ୍ ଇନକମ୍ ହେଉଛି ଯଦି ସେମିତି ଆମେ ମନ୍ଥଲି କରିବୁ ବୋଲେ ଆମକୁ କେତେ ପରସେଣ୍ଟର ଇନକମ୍ ହୁଏ ଲୋକମାନେ ଭାବନ୍ତି ଯେ ସେସବୁ ଆମେ ଗୋଟେ ମଜା ମସ୍ତିରେ କରୁ ବୋଲି ସେମିତି କିଛି ନାହିଁ ମାତ୍ର ସେସବୁ ବ୍ଲଗର୍ କି ଇନଷ୍ଟାଗ୍ରାମ୍ କି ଫେସବୁକ୍ ଏସବୁରେ ଆମେ ଯଦି ସେସବୁ କରିବୁ ବୋଲେ ରିଲସ୍ ଫିଲ ବୋଲେ ଭଲ ଏକା କାହିଁକିନା ସେସବୁ ଆମେ ଯଦି ଏବେ ଗୋଟେ ଫୁଡ଼ ବ୍ଲଗର୍ ହେଇଗଲୁ ବୋଲେ ଆମେ ସବୁପ୍ରକାରର ଆମେ ରାଷ୍ଟ୍ରର ଆମର ଡିଷ୍ଟ୍ରିକ୍ର କ'ଣ କ'ଣ ଖାଇବାଟା ସବୁ ପ୍ରକାରର ଆମେ ସବୁ ଦେଖେଇପାରିବୁ ଏବେ କରାପୁଟ ଡିଷ୍ଟ୍ରିକ୍ଟର ଯେମିତି ମାଣ୍ଡିଆ ସେଇଟା ହେଲେ ଗୋଟେ ବ୍ଲଗର୍ ଏକା ସୁଟିଂ କରିକିନା ସବୁ ସେସବୁ କରିକିନା ଏବେ ସେଇଟା ଡିଷ୍ଟ୍ରିକ୍ଟ ଲେବଲରେ କେତେ ବଡ଼ ପୋଷ୍ଟ ଅଛି ମାନେ ସେ ମାଣ୍ଡିଆ ସବୁ ସେମିତି ଏକା ଫୁଡ଼୍ ବ୍ଲଗର୍ ମାନେ ସେମିତି କାମ କରନ୍ତି ଆଉ ଏବେ କୋଣାର୍କ ଯେମିତି ସେ ସବୁ ବି କିଏ ଜାଣିନଥିଲେ ଟେଲିଭିଜନ ଆଉ ସୋସିଆଲ ମିଡ଼ିଆ ଦ୍ୱାରା ହି ସବୁ ଆଜିକାଲି ଜାଣିପାରୁଛନ୍ତି ଯେ କୋଣାର୍କ ବୋଲି ଗୋଟେ ଅଛି କ'ଣ ହେଲେ ଓଡ଼ିଶାରେ ବ କହିକିନା